ମୁଁ ଏକ ମାଟିର ଗଣେଶ ମୂର୍ତ୍ତି ତିଆରି କରିଛି ତା'ପରେ ବିଭିନ୍ନ ପ୍ରକାର କଣ୍ଢେଇ ତିଆରି କରିଛି

ଖୁସି ହେବା ଦ୍ୱାରା ଆମର ଗ୍ରାମର ଯେତେ ଲୋକ ସମସ୍ତେ ଦେଖନ୍ତି ସମସ୍ତେ ମୋତେ ପ୍ରେରଣା କରନ୍ତି ଯେ

ତୁ କିଛି ତାଧିଅରୁ ରୋଜଗାର କରିପାରିବୁ ତୋ ଗୁଜୁରାଣ ବି ମେଣ୍ଟିବ ତେଣୁକରି ତୁ ଯେତେ ବି କରି ପାରିବୁ ସେତେ କର ମୁଁ ତା ଦ୍ୱାରା ମୋର ଏତେ ଆଗ୍ରହ ହେଲା ଯେ ମୁଁ ବର୍ଷକୁ ବର୍ଷ ଆହୁରି ଅଧିକ କରିବାକୁ ଚେଷ୍ଟା କଲି

ତା ଦ୍ୱାରା ବି ମୋ ମୋ ଚାରି ପାଖର ଯେତେ ଲୋକ ମୋ ଚିହ୍ନା ପରିଚର ଯେତେ ଲୋକ ଥିଲେ ସେମାନେ ବି କିଛି ଉପକୃତ ହେଲେ ସେମାନେ ବି ବହୁତ ତିଆରି କଲେ ତା'ପରେ ମୁଁ ପାଖ ବଜାରରେ ବିକ୍ରି କରିକି ବା ବାହାରେ ବିକ୍ରି କରିକି ମୁଁ ବି ଦି ପଇସା ରୋଜଗାର କରି ପାରିଲି ଦୁଇ ପଇସା ରୋଜଗାର କରିବା ଦ୍ୱାରା ମୋର ବି ପରିବାର ଗୁଜୁରାଣ ମେଣ୍ଟିଲା

ଆଉ ସମସ୍ତଙ୍କୁ ବି ମୁଁ ପ୍ରେରଣା ଦେଲି ତୁମେ ଏଇ ବାଟଟା ଇଏ କର ଏଇ ଜିନ୍ସ ମୂର୍ତ୍ତି ତିଆରି କର ତାଧିଏରେ ମୁଁ ମାଟି ଆଉ ଆମର ଏଇ ଯେଉଁ ନଡ଼ା ଦରକାର ହେଉଛି ସେଇ ସବୁ ମୁଁ ଜିନ୍ସ ତା ସରଞ୍ଜାମ ରଙ୍ଗ ଯାହା ସବୁ ଦରକାର ହେଉଛି ସେଇ ଜିନ୍ସ ସବୁ ସେମାନଙ୍କୁ ବି ମୁଁ ଯୋଗେଇ ଦେଲି ସେମାନେ ବି କିଛି ମୋ ଚିହ୍ନା ପରିଚ ସାଙ୍ଗସାଥୀ ସେମାନେ ବି କିଛି ଏ ମୂର୍ତ୍ତି ତିଆରି କରିକି ସିଏ ବି ତାଙ୍କ ପରିବାର ଭରଣ ପୋଷଣ କଲେ ତାଙ୍କର ଅଭାବ କିଛି ପୂରଣ ହେଇଗଲା